ମଣିଷର ବୟସ ବଢ଼ିବା ସହିତ ଅନେକ ପ୍ରକାରର ରୋଗ ସବୁ ଦେଖାଯାଇଥାଏ ତାଙ୍କ ଶରୀରରେ ଯେପରିକି ପାଟିରେ କର୍କଟ ରୋଗ ପେଟରେ କର୍କଟ ରୋଗ ନାଡ଼ିରେ କର୍କଟ ରୋଗ ହୃଦୟ ରୋଗ ଥାଇରଏଡ଼୍ କୋଲେଷ୍ଟ୍ରୋଲ୍ କରି ଏହିପରି ଅନେକ ରୋଗ ପ୍ରକାରର ରୋଗ ବୟସ ବଢ଼ିବା ସହିତ ଦେଖାଯାଇଥାଏ ତେଣୁ ଏହିସବୁ ରୋଗର ନିରାକରଣ କରିବା ପାଇଁ ଆମକୁ ସବୁବେଳେ ନିଜ ଶରୀରକୁ କଣ୍ଟ୍ରୋଲ୍ କରିବା ଉଚିତ ନିଜେ ମେଡ଼ିକାଲ ଯିବା ଉଚିତ ଦେଖାଇବା ଉଚିତ୍ ଯେ କ'ଣ ହେଲା ଆମର ଏହିସବୁ ହେଲେ ଘରେ ବସି ରହିଲେ ତାଙ୍କ ତ ଦେହ ଆହୁରି ଖରାପ ହୋଇଯିବ ତେଣୁ ଏହିସବୁ କାର୍ଯ୍ୟ ଘରେ ନ ବସି ଏହିସବୁ ହେଲେ ଘରେ ନ ବସି ଆମେ ମେଡ଼ିକାଲ ଯିବା ଉଚିତ କର୍କଟ ରୋଗ ତ ଗୋଟେ ଭୟଙ୍କର ରୋଗ ଯାହାକି ପାଟିରେ ହେଲେ ତାଙ୍କେ ମରି ବି ଯାଇପାରେ ଏମିତି କିଛି ନାହିଁ ଥାଇରଏଡ଼୍ ହେଲେ ଲୋକ ଫୁଲିଯାଏ ନାକରୁ ପାଣି ବାହାରେ ଏହିପରି ଅନେକ ପ୍ରକାରର ସିମ୍ପଟମସ୍ ସେମାନଙ୍କୁ ଦେଖା ଦେଇଥାଏ ହୃଦରୋଗ ତ ହେବା ମାନେ ଡାୟାଲିସିସ୍ ଇତ୍ୟାଦି ପ୍ରକାର ଅନେକ ପ୍ରକାର ଚିକିତ୍ସା ମାନ ଅଛି ଯେଉଁସବୁ କରିବା ଆମକୁ ଉଚିତ ଏହିସବୁ କଲେ ଲୋକେ ବଞ୍ଚିପାରିବେ ନହେଲେ ନହେଲେ ବୟସ ବରିବା ସହିତ ନିଜର ମରଣ ବୟସ ବି ବଢ଼ିଯାଏ ମରିବା ସହିତ ମରିବାକୁ ପଡ଼ିଥାଏ ତେଣୁ ଏହିସବୁ ନ କରି ଘରେ ନ ବସି ମେଡ଼ିକାଲ ଦେଖାଇବା ଉଚିତ